ମୋ ସଂସ୍କୃତି ହେଉଛି ଓଡ଼ିଆ ମୁଁ ତ ଓଡ଼ିଆ ଯାହାହେଲେ ମୋ ସଂସ୍କୃତିର ଓଡ଼ିଆ ମୋତେ ଓଡ଼ିଆର ଖାଦ୍ୟପେୟ ମୋତେ ଭଲ ଲାଗେ କିନ୍ତୁ ଅଲଗା ସଂସ୍କୃତିର ଅବଶ୍ୟ ମୁଁ ସେ ଭାଷାଭୁଷି ସେ ସଂସ୍କୃତିର କରେନି କିନ୍ତୁ ଖାଦ୍ୟଟା ମୋତେ ଟିକେ ଭଲ ଲାଗେ ତ ଯେମିତି ମୁସଲିମର ବିରିୟାନୀ କି ବିହାରିମାନଙ୍କର ନାନ୍ ତଡ଼କା ପରଟା ଏଗୁଡ଼ାକ ଟିକେ କରିକି ସ୍ୱାଦ ଲାଗେ ବୋଲି ଏଗୁଡ଼ାକ କରିକିରି ଖାଉ କିନ୍ତୁ ସେ ଧର୍ମକୁ ଆମେ ଇଏ କରୁନୁ ସେହି ଖାଦ୍ୟକୁ ଟିକେ ଖାଦ୍ୟଟା ଭଲ ଲାଗେ ବୋଲି ସ୍ୱାଦ ଲାଗେ ବୋଲି ଖାଦ୍ୟ କରିକି ଖାଉ ଆମେ ତ ଓଡ଼ିଆ ଯେହେତୁ ଆମର ସଂସ୍କୃତି ଆମର ଓଡ଼ିଆ ଆମେ ଆମ ପରମ୍ପରାଟା ରଖୁ ଆମ ଖାଦ୍ୟ ଖାଉ ଅଲଗା ଖାଦ୍ୟ ସ୍ୱାଦ ହେତୁ ଇଏ କରୁ ଆଉ